ମୋର ଅତି ପ୍ରିୟତମ ଧାର୍ମିକ ସ୍ଥାନ ପୁରୀ ମୁଁ ପୁରୀକୁ ବହୁତ ଭଲ ପାଏ କାହିଁକିନା ସେଠାରେ ପ୍ରଭୁ ଜଗନ୍ନାଥ ଅଛନ୍ତି ସେଠାକୁ ଯାଇ ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ମହାପ୍ରସାଦ ଖାଇବାର ଆନ୍ଦନ ନିଏ ତା'ସହିତ ସମୁଦ୍ର କୂଳକୁ ଯାଏ ଆଉ ପ୍ରତିମାସର ଏକାଦଶୀ ତିଥିରେ ମୁଁ ପୁରୀ ଯାଏ ବାରମ୍ବାର ଯାଇ ପ୍ରସାଦ ଖାଇବାର ଆନ୍ଦନ ମୁଁ ନିଏ